ଆମର କନ୍ଧମାଳ ଜିଲ୍ଲାରେ ଶିକ୍ଷାର ଉନ୍ନତି ଘଟିଛି ଯଥା ଆମର ଏଇ କନ୍ଧମାଳ ଜିଲ୍ଲାରେ ବିଶେଷତଃ ଝିଅ ପିଲାମାନଙ୍କ ପାଇଁ କନ୍ୟା ଆଶ୍ରମ ପ୍ରତ୍ୟେକ ବ୍ଲକରେ ଅଛି ଏବଂ ଆଦର୍ଶ ବିଦ୍ୟାଳୟ ମଧ୍ୟ ପ୍ରତ୍ୟେକ ବ୍ଲକରେ ଅଛି ଆମର କଲେଜ ପ୍ରାୟ ପ୍ରତ୍ୟେକ ବ୍ଲକରେ ଗୋଟିଏ ଗୋଟିଏ କଲେଜ ଏବଂ ଆମର କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ପ୍ରାୟ ବଡ଼ ୟୁନିଭର୍ସିଟି କଲେଜ ଅଛି ପ୍ରାୟ ପିଲାମାନେ ବାହାର ବାହାର ଦେଶରୁ ଆସି ଆମର କନ୍ଧମାଳ ଜିଲ୍ଲାରେ ପାଠ ପଢ଼ିବାକୁ ଆସନ୍ତି ଏବଂ ଭଲ ରେଜଲ୍ଟ ମଧ୍ୟ କରିଥାନ୍ତି ଆମର କନ୍ଧମାଳ ଜିଲ୍ଲାରେ

ତିନି ଚାରି ବର୍ଷ ହବ ଏଠାରେ ସ୍ମାର୍ଟ ସ୍କୁଲ ସବୁ ତିଆରି ହେଲା ପିଲାମାନେ ବର୍ତ୍ତମାନ ପାଇଁ ଆହୁରି ଅଧିକ ଉନ୍ନତତର ହେଉଛନ୍ତି ଉନ୍ନତତର ଭାବେ ପାଠ ପଢ଼ିବାରେ ସୁଯୋଗ ପାଉଛନ୍ତି ଏବଂ କମ୍ପୁଟର ପାଠ ପଢ଼ିବାରେ ମଧ୍ୟ ଉପକୃତ ହୋଇ ପାରୁଛନ୍ତି ଆମର କନ୍ଧମାଳ ଜିଲ୍ଲାର ପ୍ରାୟ ଝିଅମାନଙ୍କର ସଦାବେଳେ ଆଗରେ ରେଜଲ୍ଟ ଥାଏ ଝିଅମାନେ ବହୁତ ଭଲ ଭାବରେ ପଢ଼ା ପଢ଼ି କରନ୍ତି ଝିଅମାନଙ୍କୁ ଟକ୍କର ଦେବା ପାଇଁ ପୁଅ ପୁଅମାନେ ମଧ୍ୟ ବହୁତ ଚେଷ୍ଟା କରି ପାଠ ପଢ଼ନ୍ତି ଏବଂ ଆମର ଫୁଲବାଣୀରେ ପ୍ରାୟ ଆଗରୁ ଆମ ଜିଲ୍ଲାରେ ସବୁ ଡିପ୍ଳୋମା ପିଜି ଏଇ ଏଇ ଗୁଡ଼ାକ ନଥିବାରୁ ବାହାରକୁ ଯାଇ ପିଲା ପାଠ ପଢ଼ୁଥିଲେ କିନ୍ତୁ ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ସବୁ ପ୍ରକାର କଲେଜ ସବୁ ପାଠ ପଢ଼ିବା ପାଇଁ ସୁଯୋଗ ମିଳିଥିବାରୁ ପିଲାମାନେ ସମସ୍ତ ପାଠ ପଢ଼ି ଡେଭେଲପ୍ କରୁଛନ୍ତି ବା ଉନ୍ନତ ହେଉଛନ୍ତି ଏଣୁ ଆମର କନ୍ଧମାଳ ଜିଲ୍ଲା ବିଦ୍ୟାରେ ବା ପାଠରେ ବହୁତ ଉନ୍ନତି ଘଟିଛି ଆମମାନଙ୍କୁ ସେହି ବି ପାଠର ବିଶେଷତ୍ୱ ବୁଝି ପାରିଛୁ ଏବଂ ସମସ୍ତେ ସେଥିପ୍ରତି ଧ୍ୟାନ ରଖି ସ୍କୁଲ କଲେଜ ଯେମିତି ଅଧିକରୁ ଅଧିକ ହେଲା ପିଲାମାନେ ମଧ୍ୟ ସେହିପରି ଅଧିକରୁ ଅଧିକ ନମ୍ବର ରଖି ଅଧିକ ଯୋଗ୍ୟତା ହାସଲ କରିଛନ୍ତି